ଡିଜିଟାଲ୍ ଦ୍ୱାରା ଆମେ ବହୁତ ଉପଲବ୍ଧ ହେଉଛୁ ଡିଜିଟାଲ କଳା ଦ୍ୱାରା ପିଲା ଭଲରେ ଫର୍ମ ପକେଇପାରୁଛନ୍ତି ଘରେ ବସି ପାଠ ପଢ଼ିପାରୁଛନ୍ତି ଅଫିସରେ ଯେଉଁ କାମ ଆମେ କରିବା କଥା ସେ କାମ ବି ଆମେ ଘରେ କରିପାରୁଛୁ ଡିଜିଟାଲ କଳା ଦ୍ୱାରା ଏ ମନୁଷ୍ୟ ଏଗୁଡ଼ାମାନେ ଜାଣିବା ଦ୍ୱାରା ବହୁତ ଉପୁରକୁ ଉଠି ପାରୁଛି ପିଲାମାନେ ବହୁତ କମ ବୟସରୁ ବହୁତ ଭଲ କଥା ଶିଖିପାରୁଛନ୍ତି ପାଠପଢ଼ା ଇଣ୍ଟରନେଟ୍ ଯେଉଁ ଡିଜିଟାଲ୍ ଇଣ୍ଟରନେଟ୍ ଦ୍ୱାରା ଭଲ ହେଇପାରୁଛି ବହିପତ୍ର ପିଲାଙ୍କର ନ ଥିଲେ ବି ପିଲା ଡିଜିଟାଲ କଳାମାନେ ମୋବାଇଲରେ ବି ପାଠପଢ଼ି ପାରୁଛନ୍ତି ଅଲଗା ସବୁ ଲୋକମାନେ ଯେଉଁମାନେ ସବୁ ଡିଜିଟାଲ ବିଷୟରେ ଜାଣିନାହାଁନ୍ତି ସେମାନେ ବି ଗାଁ ଗହଳିରେ ଭଲ ଭାବରେ ସବୁ ଜାଣୁଛନ୍ତି ତାଙ୍କ ପିଲାମାନେ ଭଲ ପାଠ ପଢ଼ି ପାରୁଛନ୍ତି ଏ ଡିଜିଟାଲ ଦ୍ୱାରା ଲୋକ ଦେଶ ବିଦେଶର ଖବର ବି ଅତି ସହଜରେ ପାଇପାରୁଛନ୍ତି ଆଗରୁ ଏଗୁରା ଏତେ ସୁବିଧା ନଥିଲା ତେଣୁକରି ଲୋକ ଡିଜିଟାଲ କଳା ବିଷୟରେ ଏତେ ଜାଣିନଥିଲେ ଏବେ ଧିରେ ଧିରେ ଲୋକ ଜାଣି ଯିବାରୁ ତାଙ୍କୁ ଏ ଡିଜିଟାଲ କଳାଟା ବହୁତ ଭଲ ଲାଗୁଛି ସେଥିପାଇଁ ସେମାନେ ଆଉ ଅଲଗା ଜିନିଷରେ ପାଠ ପଢ଼ିବା ଅପେକ୍ଷା କରିବା ଅପେକ୍ଷା ଡିଜିଟାଲ କଳାଟିକୁ ବହୁତ ଆପଣେଇ ନେଉଛନ୍ତି